ହଁ ମୁଁ ଏକ ପୁସ୍ତକ ପଢ଼ିଛି ଯାହା ମୋତେ ବହୁତ କିଛି ଚିନ୍ତାପ୍ରବଣ ଲାଗିଛି ଏହା ଭଗବତ୍ ଗୀତା ଥିଲା ମୋ ମନକୁ ବହୁତ କିଛି ପରିବର୍ତ୍ତନ ଆଣିଛି କିପରି ମନକୁ ସ୍ଥିର କରିପାରିବା ଓ କର୍ମମୟ ଜୀବନ ଜାପନ ବଞ୍ଚିବାର ଶିକ୍ଷା ମୋତେ ଦେଇଛି ହଁ ମୁଁ କ୍ଳବରେ ଯୋଗ ଦେଇଛି